ମୁଁ ବହୁତ ବଡ଼ ବଡ଼ ଗଛ ଲଗେଇଥାଏ ଯୋଉଟାକି ଭବିଷ୍ୟତର କାମରେ ଆସିବ ଏବଂ ପୀଢ଼ି ପୀଢ଼ି ଧରି ରହିଥିବ ଆମ୍ବ ଗଛ ବରଗଛ ଶାଗୁଆନ ଗଛ ମଲି ଅନେକ ବଡ଼ ବଡ଼ ଗଛ ବୃକ୍ଷ ଲଗେଇଥାଏ ଏବଂ ଛୋଟ ଛୋଟ ବୃକ୍ଷ ମଧ୍ୟ ଲଗେଇଥାଏ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇଥାଏ